ସବୁଠାରୁ ଆହ୍ୱାନପୂର୍ଣ୍ଣ ସନ୍ତରଣ ହେଉଛି ମୋର ପହଁରିବା ମୋତେ ପହଁରିବାକୁ ବହୁତ ଭଲ ଲାଗେ ମୁଁ ସବୁବେଳେ ଆମ ଗାଁ ପୋଖରୀ କିମ୍ବା ନଈରେ ପହଁରେ ପନ୍ଦର କୋଡ଼ିଏ ମିନିଟ୍ ପର୍ଯ୍ୟନ୍ତ ପହଁରିବା ଅଭ୍ୟାସ ମୋର ଅଛି ମୁଁ ନିଜେ ପହଁରେ ଏବଂ ମୋ ସାଙ୍ଗସାଥୀମାନଙ୍କୁ ମଧ୍ୟ ମୁଁ ଆହ୍ୱାନ କରେ ଯେ ତୁମେମାନେ ବି ପହଁର ଯେଉଁଟାକି ଯଦିଓ ବି କେତେବେଳେ କିଛି ଅସୁବିଧା ହୁଏ ତ ତୁମେମାନେ ନିଜକୁ ବଞ୍ଚେଇବାପାଇଁ ପାଇଁ ନଦୀରେ ଭାସିଯିବା ବେଳେ ହେଉ କିମ୍ବା କେହି ବୁଡ଼ିଯାଉଥିବା ବେଳେ ହେଉ ମଧ୍ୟ ତୁମେ ଯଦି ସବୁ ଜିନିଷ କରିପାରିଥିବ ତ ତୁମର ମଧ୍ୟ ସାହସ ଥିବ ଯେ ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ମଧ୍ୟ ବଞ୍ଚେଇପାରିବ ତ ମୋତେ ପହଁରିବାକୁ ହିଁ ବହୁତ ଭଲଲାଗେ ମୁଁ ବି ସବୁବେଳେ ପହଁରେ ସାଙ୍ଗସାଥୀମାନଙ୍କୁ ମଧ୍ୟ କୁହେ ତୁମେ ପହଁର ପୋଖରୀରେ